ମୋର ଗୋଟିଏ ବଗିଚା ଅଛି ସେଥିରେ କୋଦାଳରେ ମୁଁ ମାଟି ଗୁଣ୍ଡ କରେ ତା'ପରେ ବିଭିନ୍ନ ପ୍ରକାରର ଚାରା ବୁଣେ ପାଣିଝରାରେ ପାଣି ଦିଏ କୋରଣିରେ ଗଛର ଗୋଲେଇ କରେ କଇଁଚିରେ ଗଛର ପତ୍ରକୁ କାଟେ ଗଛମୂଳରେ ଖତ ସାର ଦିଏ ବିଭିନ୍ନ ପ୍ରକାରର ଗଛ ଆଣି ମୁଁ ଲଗାଏ ବହୁତ ପ୍ରକାରର ଗଛ ଲଗାଏ ଶାବଳରେ ଗାତ ଖୋଳେ ବାଡ଼ କରେ ଆଉ ଗଛରେ ପାଣି ଦିଏ ଗଛରେ ସାର ଦିଏ ଖତ

ଏହିପରି ଭାବରେ ମୁଁ ବଗିଚାରେ ଶାବଳ କୋଦାଳ କଇଁଚି ବ୍ୟବହାର କରେ